ଓଡ଼ିଶାର ସମ୍ମୁଖୀନ ହେଉଥିବା ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ସମସ୍ୟାଗୁଡ଼ିକ ଏବଂ ସେମାନଙ୍କୁ ସେମାନ ସେମାନେ ସମାଧାନ କରାଯାଇଥାଏ ଯେଉଁଟାକି ଆମର ଏଇଟା ଯାଉଛି ଦାରିଦ୍ର୍ୟ ଜୀବନ ମାନେ ଦାରିଦ୍ର୍ୟ କହିଲେ ଆମେ ଯେଉଁଟାକି ବହୁତ ପରିମାଣରେ ଆମେ ପଇସାକୁ ବହୁତ ପରିମାଣରେ ଖର୍ଚ୍ଚ କରିଥାଉ ସେ ତାହାଦ୍ୱାରା ଆମେ ବହୁତ ପରିମାଣର ଦାରିଦ୍ର୍ୟ ହୋଇଥାଉ ଯାହାଦ୍ୱାରା ଆମେ ପଇସା ପଇସାକୁ ବହୁତ ଅଗରା ସରରେ ଖର୍ଚ୍ଚ କରିଥାଉ ମାନେ ଅନ୍ୟମାନଙ୍କୁ ଦେଇଥାଉ କିମ୍ବା ନିଜେ ଖର୍ଚ୍ଚ କରିଥାଉ ଏହାଦ୍ୱାରା ଆମର ଦାରିଦ୍ର ବହୁତ ପରିମାଣରେ ବଢ଼ିଥାଏ ତାହେଲେ ଆମେ ଏ ଦାରିଦ୍ରରୁ ମୁକ୍ତି ପାଇନଥାଉ ଯେଉଁଟାକି ଆମର ଦାରିଦ୍ର ଜୀବନରେ ଦାରିଦ୍ର ବହୁତ ଦୁର୍ଭାଗ୍ୟର କଥା ଆମର ଓଡ଼ିଶାର ବହୁତ ଦରିଦ୍ରମାନେ ଦରିଦ୍ରମାନେ ବହୁତ ଦରିଦ୍ରମାନଙ୍କୁ ଦେଖିଥାଉ ମାନେ ମନ୍ଦିର ପାହାଚ ତଳେ ମନ୍ଦିର ପାହାଚ ତଳେ ଥାଆନ୍ତି ଓ ରାସ୍ତା କରେ ବେକ ମଙ୍ଗି ଚଳିଥାନ୍ତେ ଏମାନଙ୍କୁ ବହୁତ ଦେଖିଥାଉ ଆମେ ଯାହାକି ଆମ ଆଖି ଆଖି ଆ କରେ ସେମାନେ ତାଦତ ପ୍ରକାର ଛିଟା କପଡ଼ା ପିନ୍ଧିକି ଯାଇଥାନ୍ତି ମାନେ ଚାଲ ବସବାସ କରିଥାନ୍ତି ସେଟା ଆମର ଭାରତରେ ବହୁତ ପରିମାଣରେ ଅଗ୍ରସର ହେଉଛି ଅସମାନତା ମାନେ ଆମେ ଗୋଟେ ଜିନିଷ କାର୍ଯ୍ୟ କରିଥାଉ ଯାହାକି ଆମକୁ ସେଠି ସମ୍ମାନ ମିଳିୁଥାଏ ଆମକୁ ଅସମାନ ଯେଉଁଠି ଆମର ସମ୍ମାନ ଥାଏ ସେଇଠି ଆମେ ଭଲ ପରିମାଣରେ କାର୍ଯ୍ୟ କରିଥାଉ ଯଦି ଆମକୁ ସେଇ ଜାଗାରେ ଅସମାନ କରନ୍ତି ତାହେଲେ ଆମେ ସେ ଜାଗାକୁ ପଳେଇଆସିବା ଉଚିତ୍ ଥାଏ କାରଣ ସେଇଠି ଆମର ନିଜର ନିଜର ଅସମାନ ହୋଇଥାଏ ବାପା ମାଆଙ୍କର ଅସମାନ ମାନେ ଫ୍ୟାମିଲିମାନେ ଘରର ଲୋକମାନଙ୍କୁ ମିଶି ଅସମାନ କରିଥାନ୍ତି ସେ ଯଦି ଆମର ସେଠି ଅସମାନତା ଥାଏ କହିଲେ ଭେଦଭାବ ଧର୍ମ ଭେଦଭାବ ମାନେ ଧର୍ମରେ ଭେଦଭଦ ବହୁତ କରିଥାନ୍ତି ଯାହାକି ଭେଦ ଭେଦଭାବ ଧର୍ମ ହିନ୍ଦୁ ଧର୍ମ ଖ୍ରୀଷ୍ଟିଆନ୍ ଧର୍ମ ଏ ଏଠି ବହୁତ ଭେଦଭାବ କରିଥାନ୍ତି ଆଉ ଏଇ ଜାଗାରେ ହିଁ ବହୁତ ଭେଦଭାବ ମାନେ ଭେଦଭାବ କରିଥାନ୍ତି ଯାହାକି ତୁମେ ହିନ୍ଦୁ ହିନ୍ଦୁ ହିନ୍ଦୁମାନେେ ସିନ୍ଦୁର ପିନ୍ଧିବା ଏଇଟା ମାନେ ଗୋଟେ ନାରୀର ଯେମିତି ପୁରୁଷମାନଙ୍କର ଆମିଷ ପାଇଁ ସିନ୍ଦୁର ପିନ୍ଧିଥାନ୍ତି ସେମିତି ଭଗବାନଙ୍କର ଆର୍ଶୀର୍ବାଦ ପାଇଁ ଆମେ ସିନ୍ଦର ପିନ୍ଧିଥାଉ ଆଉ ଖ୍ରୀଷ୍ଟିଆନ୍ ମାନେ ଧଳା ଧଳା ଜିନିଷ ବହୁତ ବ୍ୟବହାର କରିଥାନ୍ତି କାହିଁକିନା ସେମାନେ ଖ୍ରୀଷ୍ଟିଆାନ୍ ଧର୍ମର ଲୋକମାନେ ବହୁତ ପାଳନ କରିଥାନ୍ତି ଯେିତି ଆମେ ହିନ୍ଦୁମାନେ ପାଳନ କରିଥାଉ ମନ୍ଦିର ଯିବାରେ ସେମାନେ ବି ପାଳନ କରିଥାନ୍ତି ଖ୍ରୀଷ୍ଟିଆନ ଚର୍ଚ୍ଚ ଯିବାରେ ସାମାଜିକ ନିନ୍ୟୟପ୍ୟସ୍ତକାନ ସାମାଜିକ ନିନ୍ୟଆପ୍ୟସ୍ତକାନ କହିଲେ ଆମର ସମାନ ସମସ୍ତଙ୍କୁ ସମ୍ମାନ ବିସ୍ତାପନ ଦେବା ଉଚିତ ସମ୍ମାନ ସମାଜରେ ସମସ୍ତଙ୍କୁ ନ୍ୟାୟ ଉଚିତ୍ ଭାବରେ ବ୍ୟବହାର କରିବା ଉଚିତ୍ ଆମ ଜୀବନରେ ଏହି ପ୍ରକାର ବହୁତ ବିଭିନ୍ନତା ଦେଖାଯାଏ ଏହି ଅସମାନ ଦାରିଦ୍ରତା ଭେଦଭାବ ସାମାଜିକ ନ୍ୟାୟ ବିସ୍ଥାପନା ଏହି ଆମ ଜୀବନରେ ବହୁତ ଆଗକୁ ମାନେ କଷ୍ଟକର ଭଳିଥାଏ